ମୋର୍ ପ୍ରଥମ ଉତ୍ପାଦକ ହେଲା ମୋର୍ ପହେଲା ପ୍ରଡ଼କ୍ଟ୍ ହେଲା ସିଙ୍ଗିଙ୍ଗ୍ ମୋତେ ଗୀତ ଗାଇବାର୍ଲାଗି ବହୁତ୍ ଭଲ୍ ଲାଗ୍ସି ମୁଇଁ ସମଲ୍ପୁରୀ ଗୀତ ଗାଇବାରକି ପସନ୍ଦ କରସିଁ ମୋତେ ବହୁତ୍ ବହୁତ୍ ଭଲ୍ ଲାଗସି ଗୀତ ଗାଇବାରକେ ଆରୁ ତାର୍ ତାଲ ସୂର ଶୈଲୀ ମୋତେ ବହୁତ୍ କିଛି ଭଲ୍ ଲାଗ୍ସି ସମଲ୍ପୁରୀ ଗୀତର ମତେ ବହୁତ୍ ପସନ୍ଦ ଲାଗ୍ସି